ମୁଁ ମୋ' ସାଙ୍ଗମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଇଛି ମୁଁ ମୋ' ସାଙ୍ଗ ଜନ୍ମଦିନରେ ଗୋଟିଏ ଛୋଟ ଗଣେଶ ମୂର୍ତ୍ତି ଦେଇଥିଲି ଯାହାକି ମୁଁ ମୋର ପରିଶ୍ରମ କରି ହାତରେ ତିଆରି କରିଥିଲି ତାକୁ ମୋ' ମନ ପସନ୍ଦର ହାତ ତିଆରି ଗଣେଶ ମୂର୍ତ୍ତି ଏବଂ ଗୋଟିଏ ଅଭିନନ୍ଦନ କାର୍ଡ଼ ଦେଇଥିଲି ମୋ' ସାଙ୍ଗ ସେ ଗଣେଶ ମୂର୍ତ୍ତି ଦେଖି ବହୁତ ଆନନ୍ଦିତ ହୋଇଥିଲା କିଛି ଦିନ ପରେ ମୋର ଜନ୍ମ ଦିନ ପଡ଼ିଥିଲା ଏବଂ ମୋ' ସାଙ୍ଗ ମୋତେ ଗୋଟିଏ ଫଟୋ ଫ୍ରେମ୍ ତା' ନିଜ ହାତରେ ତିଆରି କରି ଉପହାର ଦେଇଥିଲା ମୋତେ ହାତ ତିଆରି ଜିନିଷ ବହୁତ ପସନ୍ଦ ଲାଗେ କାରଣ ତାହା ଦେଖି ବହୁତ ସୁନ୍ଦର ଏବଂ ମଜବୁତ୍ ମଧ୍ୟ ତେଣୁ ହାତ ତିଆରି କଳା ମୋତେ ବହୁତ ପସନ୍ଦ ଲାଗେ